ମୋର ପ୍ରିୟ କଳାକାର ଜଣେ ଗାୟକ ତାଙ୍କର ନାଁ ହେଉଛି ଯାଶ ମାନକ ସେ ତାଙ୍କର ସ୍ୱର ଏବଂ ତାଙ୍କର ଗୀତ ଗାଇବାର ଶୈଳୀ ଏବଂ ସେ ଗାୟକ ଏବଂ ଦାର୍ଶନିକ ମାନଙ୍କର ବା ଶ୍ରୋତା ମାନଙ୍କୁ ନିଜର ଗୀତ ବଳରେ ଆକର୍ଷିତ କରିପାରନ୍ତି ଏବଂ ସେ ସବୁ ବ୍ୟକ୍ତି ମାନଙ୍କୁ ନିଜ ଆଡ଼କୁ ଟାଣି ପାରନ୍ତି ସେ ଯେତେ ଖରାପ ଗାଇଲେ ମଧ୍ୟ ସବୁ ଲୋକ ସବୁ ଲୋକମାନେ ତଥା ମୁଁ ତାଙ୍କୁ ବହୁତ ପସନ୍ଦ କରେ ତାଙ୍କର ଏହି ସବୁ ଗୁଣ ହେତୁ ମୁଁ ତାଙ୍କୁ ବହୁତ ଭଲ ପାଏ